ଛାତ୍ରଛାତ୍ରୀଙ୍କ ମାନଙ୍କ ପାଇଁ ଋଣର ବ୍ୟବସ୍ଥା ଅଛି ଯେଉଁ ଗରିବ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ପାଠ ପଢ଼ୁଛନ୍ତି ତାଙ୍କ ବାପା ମା'ଙ୍କ ପାଖରେ ପଇସା ନଥାଏ ସେ ଅଧିକ ପାଠ ପଢ଼ିବା ପାଇଁ ତେଣୁ ସେ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟାଙ୍କ ମାନେ ସବୁ ଋଣ ପ୍ରଦାନ କରୁଛନ୍ତି ଷ୍ଟଡ଼ି ଲୋନ ଷ୍ଟଡ଼ି ଲୋନ ଦେଉଛନ୍ତି ଯେଉଁ ପିଲାମାନେ ଷ୍ଟଡ଼ି ଲୋନ ନିଅନ୍ତି ସେମାନେ ଅଧିକ ପାଠ ପଢ଼ିବା ପାଇଁ ବିଦେଶକୁ ଯାଆନ୍ତି ବା ଆମ ରାଜ୍ୟ ବାହାରକୁ ଯାଆନ୍ତି ପାଠ ପଢ଼ିବା ସରିବା ପରେ ସେମାନେ ଷ୍ଟଡ଼ି ଲୋନଟା ସୁଝନ୍ତି ଯେପରିକି ସେମାନେ ଚାକିରୀ କରିବା ପର୍ଯ୍ୟନ୍ତ ଏହିପରି ଲୋକ ଆମ ଗାଁରେ ମୁଁ ଜାଣିଛି ସେ ମୋ ଘର ପାଖରେ ଜଣେ ରହୁଛନ୍ତି ତାଙ୍କ ପୁଅର ପାଠ ସେ ଟପର ହୁଅନ୍ତି କିନ୍ତୁ ତାଙ୍କ ପାଖରେ ପଇସା ନଥାଏ ସେ ପାଠ ପଢ଼ିବା ପାଇଁ ତେଣୁ ତାଙ୍କୁ ଷ୍ଟଡ଼ି ଲୋନ ଦରକାର ହୁଏ ସେ ଷ୍ଟଡ଼ି ଲୋନ ପାଇଁ ମୁଁ ଷ୍ଟଡ଼ି ଲୋନ ପାଇଁ ବ୍ୟାଙ୍କ ସହ ଯୋଗାଯୋଗ କରନ୍ତି ତେଣୁ ଷ୍ଟଡ଼ି ଲୋନ ନେଇକି ସେ ପାଠ ପଢ଼ି ମଣିଷ ହୋଇଛନ୍ତି ଏହାକୁ ଏହି ଋଣ ତା ଜୀବନର ଲକ୍ଷ ପୁରଣ କରିବ ବୋଲି ମୁଁ ଭାବୁଛି ପାଠ ପଢ଼ିବା ବେଳେ ଅଧୟନ ଋଣ ବା ବୃତ୍ତି ବି ମଧ୍ୟ ମିଳେ ଯେଉଁମାନେ ଭଲ ପାଠ ପଢ଼ନ୍ତି ସେମାନଙ୍କୁ ଷ୍ଟାଇପେଣ୍ଡ ସରକାରଙ୍କ ସ୍ତରରୁ ଷ୍ଟାଇପେଣ୍ଡ ମିଳେ ଏବଂ ବୃତ୍ତି ବି ମିଳେ